ଆଜ୍ଞା ଭଲ ଅଛି ହଁ ଚାଉଳ ହେବ ଭଲ ରେଟ୍ରେ ନେଲେ ଛଅଶହ ପଚାଶ ହେବ ଆଉ ଟିକିଏ କମ୍ ଦାମ୍ ହେଲେ ପାଞ୍ଚଶହ ଟଙ୍କାରେ ମିଳିବ ଆହୁରି ବି ଦାମୀ ଅଛି ଆପଣ ନେଇ ପାରିବେ ଯଦି କୁହନ୍ତୁ ଭଲ ଆମର ବାସୁମତୀ ଚାଉଳ ଅଛି ସାତଶହ ଟଙ୍କା ସେଇଟା ଭଲ ପଡ଼ିବ ହଁ ଆଉ କ'ଣ କେବଳ ଚାଉଳ ଆଉ କ'ଣ କ'ଣ ନେବେ କେଉଁଥିପାଇଁ ହଁ ମସଲା ନେବେ ଆଉ ଆପଣ ମେନୁ କ'ଣ କ'ଣ କରିବେ ସେହି ଅନୁସାରେ କୁହନ୍ତୁ ହଁ ଆପଣ ମେନୁ ପଠାଇଲେ ମୁଁ ସେହି ଅନୁସାରେ ସବୁ ମସଲା ମସଲି ଯାହା ଡାଲି ହେଉ ଚାଉଳ ହେଉ ଅମୁଲ ହେଉ ଯାହା ହେଉ ସବୁ ମୁଁ ପ୍ୟାକ୍ କରିକି ରଖିଦେଇଥିବି ଆପଣ କେତେ ଜଣ ପାଇଁ କରିବେ କି କେତେ ଜଣ ପାଇଁ କରିବେ ଆପଣ ହଜାରେ ପାଖାପାଖି ଲୋକଙ୍କ ପାଇଁ ହଁ ହଉ ତା'ହେଲେ ହଁ ହଁ ଡ଼ିସ୍କାଉଣ୍ଟ୍ ହେବ ଆପଣଙ୍କୁ ଡ଼ିସ୍କାଉଣ୍ଟ୍ ହେବନି ଆଉ କାହାକୁ ହେବ ଆପଣ ଆଉ ଆପଣ ହଁ ଏଇଟା ମୋର ଫୋନ୍ପେ' ନମ୍ବର୍ ଆପଣ ସବୁ ପ୍ୟାକେଟ୍ ୱାଇଜ୍ କରିଦିଅନ୍ତୁ ମୁଁ ଡ଼ିସ୍କାଉଣ୍ଟ୍ ଦେଇଦେବି ପ୍ୟାକେଟ୍ ୱାଇଜ୍ ନେଲେ ମସଲା ମସଲି ସବୁ

ହଁ ହଁ ଠିକ୍ ଅଛି ହଁ ଠିକ୍ ଅଛି ତା'ହେଲେ ଆଡ଼୍ଭାନ୍ସଟା ଟିକିଏ ହଁ ଆପଣ ଲିଷ୍ଟ୍ଟା ପଠାଇବେ ନା ହଉ ତା'ହେଲେ ଆପଣ ଲିଷ୍ଟ୍ ପଠାନ୍ତୁ ମୁଁ ସବୁ ପ୍ୟାକିଙ୍ଗ୍ କରିଦେବି ହଁ ସବୁ ହଁ ହଁ ହଁ ହଉ ଠିକ୍ ଅଛି ତା'ହେଲେ ସବୁ ମସଲା ମସଲି ପ୍ୟାକ୍ କରିଦେବି ସବୁ ରଖି ଦେଇଥିବି ଆପଣ ହଁ ହଁ ହେଲା ଅର୍ଡ଼ର୍ ଆପଣ ଫିକ୍ସ୍ ତା'ହେଲେ ଆଡ଼୍ଭାନ୍ସ୍ଟା ଆପଣ ଦେଇ ଦିଅନ୍ତୁ ତା'ହେଲେ ଏଇଟା ଫୋନ୍ପେ' ନମ୍ବର୍ ଏଇଠିକୁ ଛାଡ଼ି ଦିଅନ୍ତୁ କିଛି ବଇନି ହଁ ହଁ ଏଇଠି ଏଇ ନମ୍ବର୍ଟାକୁ ପେମେଣ୍ଟ୍ କରିଦେବେ ହଁ ହଁ ହଉ ତା'ହେଲେ ହଉ ତା'ହେଲେ ରଖୁଛି